ହ୍ୟାଲୋ ଆମେ ବୁଲିବାକୁ ଚାହୁଁଥୁଲୁ ତ ଆପଣଙ୍କ ବୁଲିବା ପାଇଁକା ଯିବା ଆମେ ଓଡ଼ିଶାକୁ ବୁଲିବାକୁ ଯିବାକୁ ଚାହୁଁଛୁ ତ ଆପଣ କ'ଣ କହୁଛନ୍ତି ବୁଲିବା ପାଇଁ କ'ଣ କ'ଣ ଜାଗା ଅଛି କେମିତି କ'ଣ ସୁବିଧା ଆମେ ଦୁଇ ତିନି ଦିନ ପାଇଁ ବୁଲିବା ପାଇଁ ଚାହୁଁଛୁ ଆଉ ଖାଇବା ପିଇବା ରହିବାର ବ୍ୟବସ୍ଥା ଆମେ ବାଇଶ ତାରିଖ ଦିନ ବୁଲିବା ପାଇଁ ଯିବା ପାଇଁ ଚାହୁଁଛୁ ତ ହଉ ତା'ହେଲେ ଆପଣ ତେଇଶ ତାରିଖ ଦିନ ପାଇଁ ଆମର ଡେଟ୍ ଫାଇନାଲ୍ କରିଦିଅନ୍ତୁ ଆମେ ତେଇଶ ତାରିଖ ଦିନ ଆପଣଙ୍କ ପାଖରେ ସକାଳେ ଯାଇଁ ପହଞ୍ଚିବୁ ତ ଧନ୍ୟବାଦ କ'ଣ କହିଲେ କ'ଣ କହିଲେ ହଁ ତିନି ଚାରି ଜଣ ଆମେ ଯିବୁ

ହଉ ଓକେ